ଯଦି ମୋତେ ଅଲଗା ଦେଶକୁ ଭ୍ରମଣ କରିବାକୁ ସୁଯୋଗ ମିଳେ ତେବେ ମୁଁ ଦୁବାଇ ଯିବି କାରଣ ଦୁବାଇର ବହୁତ ଭଲ ଦେଶ ଏଠାର ସରକାର ନିୟମ ବହୁତ ଭଲ ବାହାର ଦେଶ ପାଇଁ ଆମ ଦେଶ ଭାରତରୁ ବହୁତ ବି ଯାତ୍ରୀ ଦୁବାଇ ବୁଲିବାକୁ ଯାଆନ୍ତି ଏବଂ ଏହା ଏହି ଏହି ବର୍ଷ ଏଠାରେ ଫୁଟବଲ ମ୍ୟାଚ ବି ହେବାକୁ ଅଛି ଏବଂ ମୋତେ ବହୁତ ଫୁଟବଲ ମ୍ୟାଚ ଭଲ ଲାଗେ ମୁଁ ଯାଇକି ସେଇଠି ଫୁଟବଲ ମ୍ୟାଚ ଦେଖିବା ପାଇଁ ଇଚ୍ଛା କରୁଛି ଏବଂ ଦୁବାଇରେ ଦୁନିଆଁର ସବୁଠାରୁ ବଡ଼ ବିଲ୍ଡିଂ ବି ଅଛି ଯାହା ନାଁ ହେଲା ବୁର୍ଜ ଖଲିଫା ଏବଂ ଏହାରେ ଦୁନିଆଁର ସବୁଠାରୁ ପ୍ରଥମ ଫାଇଭ ସେଭେନ ଷ୍ଟାର ହୋଟେଲ ବି ଅଛି ଏବଂ ଦୁବାଇରେ ଏକ ବହୁତ ଗରମ ଜାଗା ଏବଂ ଏଠାରେ ବହୁତ ଭଲ ଖାଇବା ସାମଗ୍ରୀ ସବୁ ମିଳେ ଏବଂ ଏହାର ଦାମ ଦୁବାଇରେ ବହୁତ ବେଶୀ ଥାଏ ଏଇ ଭାରତରୁ ଏବଂ ଇଣ୍ଡିଆରୁ ବହୁତ ଲୋକ ଦୁବାଇ ପ୍ରତିବର୍ଷ ବୁଲିବାକୁ ଯାଆନ୍ତି ଏବଂ ଦୁବାଇ ଏକ ବହୁତ ବଡ଼ ଦେଶ ଲୋକମାନେ ବହୁତ ବାହାର ଦେଶରୁ ଦୁବାଇକୁ ବୁଲି ଆସନ୍ତି ଏଥିପାଇଁ ଦୁବାଇ ବହୁତ ଫେମସ ଏଥିପାଇଁ ମୋତେ ଦୁବାଇ ଯିବାକୁ ସୁଯୋଗ ମିଳିଲେ ମୁଁ ଯିବାକୁ ଇଛା କରୁଅଛି